ଆମ ସଂସ୍କୃତିରେ ବିବାହ ସମାରୋହ କେତେ ଜାକଜକମରେ ହୁଏ ଫାଷ୍ଟ ଝିଅ ଘରେ ମ୍ୟାରେଜ ହୁଏ ତାପରେ ପୁଅ ଘରେ ଏବଂ ଫାଷ୍ଟେ ଘର ଯାତ୍ରା କରିବା ସହିତ ହଳଦୀ ମେହେନ୍ଦି ମେହେନ୍ଦି ହଳଦୀ ତାପରେ ଦୁଇ ଜଣଙ୍କର ମ୍ୟାରେଜ କରିଦେଇଥାନ୍ତି ବିବାହ କରିଥାନ୍ତି ଯୋଉ ଦ୍ୱାରା ଫାଷ୍ଟ ଝିଅ ଘରେ ମ୍ୟାରେଜ ହେବା ସହିତ ପରେ ପୁଅ ଘରେ ହେଇଥାଏ ସଂସ୍କୃତିରେ ବିବାହ ସମାରୋହ କେତେକ ଯାକଜମକରେ ହୋଇଥାଏ ଏବଂ ତାହାର ବହୁତ ଗୁଡ଼ାଏ ରୀତିନୀତି ରହିଥାଏ ଯୋଉଦ୍ୱାରା ଅଧିକ ମାତ୍ରାରେ ହୋଇଥାଏ ସମାରୋହରେ ବହୁତ ଗୁଡ଼ାଏ ନୀତି ରୀତିନୀତି ଲୋକମାନେ ପାଳନ କରିବା ଯୋଗୁଁ ଆଗକୁ ସେମାନେ ପୁରୁଷର ବାହାଘର କାର୍ଯ୍ୟ କରିଥାନ୍ତି ବିବାହ ସମାରୋହ କେତେକ ଜାକଜକମରେ ହୁଏ ଝିଅକୁ ବି ବିଦାୟ ସମୟରେ କେତେ ଗୁଡ଼ାଏ ଯୌତୁକ ଦିଅନ୍ତି କନ୍ୟାଦାନ ଇତ୍ୟାଦି ରୀତିନୀତି କରାଯାଏ ଯୌତୁକ ଦେବା ସହିତ ଝିଅକୁ ଘରେ ନେଇ ଛାଡ଼ିଥାନ୍ତି ବା ବିଦାୟ ଦେଇଥାନ୍ତି ଯଦ୍ୱାରା ଝିଅ ଯାଇଥାଏ ଏବଂ ବହୁତ ଗୁଡ଼ାଏ ରୀତିନୀତି ସହିତ ଝିଅକୁ ବିଦାୟ ବିଦାୟ ଦେଇଥାନ୍ତି ଏବଂ ବହୁତ ଗୁଡ଼ାଏ ରୀତିନୀତି ସହିତ ଝିଅକୁ ବିବାହ କରିଥାନ୍ତି ଯେମିତିକି ମେହେନ୍ଦି କରିଥାନ୍ତି ମେହେନ୍ଦି ବାହାଘର ପୂର୍ବ ଦିନରେ ମେହେନ୍ଦି ହଳଦୀ ପାଣିରେ ଗାଧେଇ ଦେଇଥାନ୍ତି ତାପରେ ସଙ୍ଗୀତ ଏସବୁ ନୀତି ନିୟମ ହୋଇଥାଏ ଏବଂ ପୁରୋହିତକୁ ଡାକି ସାତ ଘେରା ବୁଲି ସିନ୍ଦୁର ଲଗେଇ ଫୁଲ ମାଳ ଗଳା ହେଇ ମ୍ୟାରେଜ ହେଇଥାନ୍ତି